ଶିକ୍ଷକମାନେ ବିଦ୍ୟାଳୟରେ ପାଠ ପଢ଼େଇବା ସହିତ ଅନ୍ୟ ଖେଳ ଖେଳିବା କ୍ଷେତ୍ରରେ ଛାତ୍ରମାନଙ୍କୁ ପ୍ରଶିକ୍ଷଣ ଦେବା ଆବଶ୍ୟକ ଗ୍ରାମର ଉନ୍ନତି ଚାହିଁବା ବାପା ମା'ଙ୍କର ସେବା କରିବା ଏହି ଜିନିଷ ସ୍କୁଲରେ ଉପଲବ୍ଧ ନଥାଏ